କୁକୁଡ଼ାମାନଙ୍କୁ ସଂକ୍ରମିତ ହେଉଥିବା ସାଧାରଣ ରୋଗ ହେଉଛି ରାଣିକେତ ରୋଗ ଯାହାକି ପାଶ୍ଚାତ୍ୟ ଦେଶରେ ନବକଳେବର ରୋଗ ଭାବରେ ମଧ୍ୟ ଜଣାଶୁଣା ଏହି ରୋଗ ଏକ ସଂକ୍ରାମକ ଏବଂ ଅତ୍ୟଧିକ ମାରାତ୍ମକ ରୋଗ ଏହାର ନିୟନ୍ତ୍ରଣ ଦିଗରେ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ସତ୍ତ୍ୱେ ଏହି ରୋଗ ଏବେ ମଧ୍ୟ କୁକୁଡ଼ାମାନଙ୍କ ଠାରେ ଗମ୍ଭୀର ବୂତାଣୁ ରୋଗ ମଧ୍ୟରେ ଅନ୍ୟତମ ଏହି ରୋଗ ପ୍ରାୟ ସମସ୍ତ ଦେଶରେ ଦେଖାଯାଏ ଏବଂ ସାଧାରଣତଃ ସମସ୍ତ ବୟସର ପକ୍ଷୀମାନଙ୍କୁ ପ୍ରଭାବିତ କରୁଥିବା ଏକ ଅନୁମାନ କରିଥାଏ ରାଣିକେତ ରୋଗ ମୁଖ୍ୟତଃ ଫ୍ଲୋ ପ୍ରବାହର ଏକ ରୋଗ କିନ୍ତୁ ଏହା କଇଁଛ କପୋତ ଉପରେ ମଧ୍ୟ ପ୍ରଭାବ ପକେଇଥାଏ ଏହି ରୋଗର ଭଣ୍ଡାର ଭାବରେ ଗୋଡ଼ ଓ ମୁଣ୍ଡକୁ ସନ୍ଦେହ କରାଯାଏ ଏହି ରୋଗ ଲେବରେଟୋରୀରେ କର୍ମଚାରୀ ଏବଂ ସଂକ୍ରମିତ ପକ୍ଷୀମାନଙ୍କୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସୃଷ୍ଟି କରିଥିବା ସନ୍ଦେହ କରାଯାଉଛି ଏହି ରୋଗରୁ କୁକୁଡ଼ାମାନଙ୍କୁ ସୁରକ୍ଷିତ ରଖିବାକୁ ହେଲେ ଆମକୁ କୁକୁଡ଼ାମାନଙ୍କର ଧ୍ୟାନ ରଖିବାକୁ ପଡ଼ିବ ତାଙ୍କୁ ପରିଷ୍କାର ଜାଗାରେ ସ୍ଥାନରେ ରଖିବାକୁ ପଡ଼ିବ ଏବଂ ଠିକ୍ ସମୟରେ ତାଙ୍କୁ ଦାନା ଦେବାକୁ ପଡ଼ିବ ଏବଂ ମଝିରେ ମଝିରେ ତାଙ୍କୁ ଡକ୍ଟରଙ୍କ ପକ୍ଷୀ ଡକ୍ଟରଙ୍କ ପରାମର୍ଶ ଅନୁସାରେ ତାଙ୍କର କେୟାର ନେବା ଯତ୍ନ ନେବା ଆବଶ୍ୟକ